କ୍ରୀଡ଼ା ଖେଳୁଥିବା ବେଳେ ଆହତ ହେଉଥିବା କିମ୍ବା ଦୁର୍ଘଟଣା ସମ୍ମୁଖୀନ ହେଉଥିବା କ୍ରୀଡ଼ାବିତ୍ତଙ୍କ ପାଇଁ ଆମ ଅଞ୍ଚଳରେ ଚିକିତ୍ସା ସ୍ୱାସ୍ଥ୍ୟ ସେବା ଚିକିତ୍ସା ବହୁତ ଭଲ ଅଛି ଆଉ ଆମ ଚିକିତ୍ସାଳୟ ବହୁତ ପରିଷ୍କାର ପରିଚ୍ଛନ୍ନ ଅଛି ଆଉ ଯାହାର ଯେକୌଣସି ମାନେ କ୍ରୀଡ଼ାରେ ଖେଳୁ ଖେଳୁ ଧର ଗୋଡ଼ ଛିଡ଼ିଗଲା କି ହାତ ଛିଡ଼ିଗଲା ଆମର ଯେଉଁ ମେଡ଼ିକାଲ୍ରେ ବହୁତ ଭଲ ସୁବିଧା ଅଛି ଆଉ ଆମର ଆମର ସୁସ୍ଥ ସ୍ୱାସ୍ଥ୍ୟ ସେବା ବହୁତ ଭଲ ଅଛି ଆଉ ଆଉ ସ୍ୱତନ୍ତ୍ର ଆମର ଏଠି ବହୁତ ମେଡ଼ିକାଲ୍ ବି ଅଛି ମାନେ ବହୁତ ସ୍ୱାସ୍ଥ୍ୟ ସେବା ଖୋଲା ହେଇଛିି ଆଉ ସବୁ ସ୍ୱାସ୍ଥ୍ୟ ସେବା ବି ଆମର ବହୁତ ଭଲ ମାନେ ଚିକିତ୍ସା କରନ୍ତି ଆଉ ଯେକୌଣସି ମାନେ ଛିଡ଼ି ଯାଉ କି କେଉଁ ହାତ ଗୋଡ଼ ଭାଙ୍ଗି ଯାଉ କି ଖେଳିଲା ବେଳେ ଯାହା ବି ହେଇ ଥାଉ ଭଲ ଚିକିତ୍ସା ଆମର ହୋଇଥାଏ